ହୋଟେଲ୍ ଟ୍ରିପଲ୍ ସିରୁ କହୁଛନ୍ତି ମୁଁ ଆପଣଙ୍କ ହୋଟଲ୍ରୁ ବିରିଆନି ଚିଲ୍ଲି ଚିକେନ୍ ଚିକେନ୍ ପକୋଡ଼ା ଦୁଇ କିଲୋ ଗୁଲାପ ଜାମୁନ୍ ଅର୍ଡ଼ର୍ କରିଥିଲି ମୁଁ ଏହା ସହିତ କିଛି ପାନୀୟ ଯୋଡ଼ିବାକୁ ଚାହୁଁଛି ଆପଣଙ୍କ ହୋଟେଲ୍ରେ କିଛିି ପାନୀୟ ଉପଲବ୍ଧ ଅଛି କି କିଛି ଫଳ ରସ ହେଉ କିମ୍ବା ଘୋଳ ଦହି କିମ୍ବା କିଛି ବି କୋଲ୍ଡ ଡ୍ରିଙ୍କସ୍ ଉପଲବ୍ଧ ହେବ କି ହଉ ଠିକ୍ ଅଛି ତା'ହେଲେ ମୁଁ ଯେଉଁସବୁ ଖାଦ୍ୟ ଅର୍ଡ଼ର ଦେଇଛି ଆପଣ ତା ସହ ଚାରି ଗ୍ଲାସ୍ ଫଳ ରସ ଦୁଇ ପ୍ୟାକେଟ୍ ଘୋଳ ଦହି ଥମସ୍ ଅପ୍ ଚାରଟା ଦେଢ଼ ଲିଟର୍ ସ୍ଲାଇସ୍ ଚାରଟା ଦେଢ଼ ଲିଟର୍ ସନ୍ଧ୍ୟା ଛଅଟା ସୁଦ୍ଧା ପଠାଇଦେବେ ମୁଁ ଆପଣଙ୍କୁ ଆଡ଼୍ରେସ୍ ମେସେଜ୍ କରିଦେଇଛି ଆଚ୍ଛା ଆପଣଙ୍କର କିଛିି ଡେଲିଭରି ଚାର୍ଜ୍ ଅଛି କି ଆଚ୍ଛା ହଉ ଠିକ୍ ଅଛି ରଖୁଛି ଆଜ୍ଞା